ଏ କନ୍ଧମାଳ ଜିଲ୍ଲାରେ ଯେଉଁ କାରିଗରୀ କାମ ସଂସ୍କୃତି କାମ ଅଛି ସଂସ୍କୃତିରେ ଜଡ଼ିତ ଯେଉଁ କାରିଗରୀ କାମ ଧରନ୍ତୁ ମାଟି କାମ ଯେଉଁ ହାଣ୍ଡି ମାଟି ସବୁ କାମ ଅଛି ଆଉ ଆମର ଶିଆଳି ଲଟା ହେଉ ବା ଆମର ଶାଳ ପତ୍ରରେ ସବୁ ଯେଉଁ ଖଲି ପ୍ରେସ୍ ଖଲି ଚଉପତି ଯେଉଁ ତିଆରି ହୁଏ ଏଗୁରା ସବୁ ପର୍ଯ୍ୟାୟକ୍ରମେ ପର୍ଯ୍ୟାୟକ୍ରମେ ଆପଣଙ୍କର ପୂର୍ବ ପିଢ଼ି ଯେମିତି ଅଛନ୍ତି ତାଙ୍କ ପିଲା ତାଙ୍କ ପିଲା ଏଗୁଡ଼ା ସବୁ ଏମିତି କରିକି ଚାଲିଛନ୍ତି କରୁଛନ୍ତି ଏବଂ ସେଥିରୁ ସେମାନେ ବଞ୍ଚୁଛନ୍ତି ଆଉ ଏହା ଏହାର ସ୍ଵତନ୍ତ୍ର ଇତିହାସ ଅଛି ଯେମିତି ବର୍ତ୍ତମାନ ଆସିକି ହେଲା ଏ ଯେଉଁ କଳା ସଂସ୍କୃତି କାମ ଯେଉଁ କନ୍ଧମାଳ ବର୍ତ୍ତମାନ ତାକୁ କରିକି କନ୍ଧମାଳ ଆମର ଗୋଟିଏ ରହିଲା କ'ଣ ଆମର ହଳଦୀ କନ୍ଧମାଳ ହଳଦୀ କନ୍ଧମାଳ ଝୁଣା ଝୁଣା ଗୋଟିଏ ଆମର ଆସୁଛି ଜଙ୍ଗଲରୁ ସଂଗ୍ରହ କରାହେଉଛି ଆଉ ଆକୁ ପ୍ୟାଟେଣ୍ଟ କରିକି ବର୍ତ୍ତମାନ ବିକ୍ରି କଲାଣି ସେଠୁ କନ୍ଧମାଳରେ ଏବେ ପୁଣି ଗୋଟିଏ କ'ଣ କରାହେଉଛି ଆଉ କାହାକୁ ପ୍ୟାଟେଣ୍ଟ କରିକି ବିକ୍ରି କରିବା ପାଇଁ ଆଉ ଗୋଟିଏ ଏବେ ସରକାର ବିଭିନ୍ନ ପ୍ରକାର ତିନି ଚାରିଟା ଚିହ୍ନଟ କରିଛନ୍ତି ଇଏକୁ କରିକି ତାକୁ କରିକି ବିକ୍ରି କରିବେ ତେଣୁ ଏହା ସବୁ ଚାଲିଛି ପିଢ଼ି ପରେ ପିଢ଼ି ଚାଲିଛି ଏଇଟାକୁ ବର୍ତ୍ତମାନ ବ୍ୟାବସାୟିକ ସଂସ୍ଥାରେ କରିକି ପୁରା ରେପୁଟେଡ୍ ଆମ ଭାରତରେ ସଂସ୍ଥାର କନ୍ଧମାଳର ସବୁ ସଂସ୍ଥା ବହୁତ ଭାରତରେ ପ୍ରସିଦ୍ଧି ଲାଭ କରିସାରିଲାଣି